ଭାଇ କ'ଣ କରୁଛୁ ଆଉ କ'ଣ କଲ୍ ଫୋନ୍ଫାନ୍ ନାହିଁ କିଛି ନାହିଁ ଭୁଲିଗଲୁ ପୁରା ଆଉ ନା ଏ କ'ଣ ଆଉ କରିବା ଏଇ ତ ଆମ କାମ ଆଉ ଆଉ କ'ଣ କେମିତି କହ କ'ଣ ଫସଲ ଫସଲ ଲଗିଆଲଗି କରିଛୁ ମୋର ଭାଇ ଏପଟେ କିଛି ନାଇଁରେ ସବୁ ପୋକଫୋକ ଖାଇକରି ଆଉ ଅବସ୍ଥା ନାଇଁ ଚାଷରେ ପକେଇଥିଲି ଏବେ ଯେଉଁ ବର୍ଷା ହେଇନଥିଲା ସବୁ ଫସଲ ନଷ୍ଟ ହେଇଯାଇଛି ତୁମ ସେପଟେ କ'ଣ କେମିତି ହେଇଛି ଭଲ ହେଇଛି ଏଇ କ'ଣ ଆଳୁ ବାଇଗଣ କଖାରୁ ପୋଟଳ ଏମିତି ସବୁ କୋବି ତୁ କ'ଣ କରିଛୁ ସବୁ ଲଗେଇଛୁ ତାହାଲେ ଆଉ କୋବି କରିଥିଲି ଯେ ତିନି ଏକର ଆଉ ପୋକ ସବୁ ଖାଇଗଲା ଆଉ ବର୍ଷା ହେଲା ଆଉ ଧାନ ଧାନ ବି ସବୁ ବର୍ଷାରେ ନଷ୍ଟ ହେଇଗଲା ଆଉ ତୋର ତୁ କ'ଣ ଧାନ କରିନଥିଲୁ ମଣ୍ଡିରେ ଦିଆହେଇଛି ଆଉ ରଜପର୍ବ ବି ଆଗକୁ ଆସୁଛି ଆଉ କ'ଣ ଲଗିଆଲଗି କରିଛୁ ଫଳ ଆଉ କ'ଣ ଲଗିଆଲଗି କରିଛୁ କିଛି କ'ଣ କ'ଣ ଲଗେଇଛୁ ନାଇଁ ମୋର ଏବେ ନଷ୍ଟ ହେଇଯିବ ସେଥିପାଇଁ ତୋତେ ପଚାରିଲି ଆଉ କ'ଣ କ'ଣ କରିଛୁ ଫୋନ୍ଫାନ୍ କିଛି ନାହିଁ କ'ଣ ଲଗେଇଛୁ ଏବେ ମୂଳା କେଇଜା ହେଇଛି

ଆଉ ମୁଁ କହିଲି ମୋ ଫସଲ ତ ସବୁ ନଷ୍ଟ ହେଇଗଲା ଆଗକୁ ରଜପର୍ବ ଆସୁଛି ତ ମୁଁ ତୁମ ଆଡ଼ିକି ପରିବା ପାଇଁ ଗଲେ କିଛି ରେଟ୍ରେ ମୋତେ ଆଣିକି ଦେବୁ ଟି ମାନେ କିଛିଟା କମ୍ ରେଟ୍ରେ କମ୍ ଦରରେ ମୁଁ ଯାହା ଲଗେଇଥିଲି ସବୁ ତ ନଷ୍ଟ ହେଇଗଲା ମୋ ପାଖରେ ବି କିଛି ଫସଲ ନାହିଁ ଆଉ ମୁଁ ପୁଣି ଚଳିବି କେମିତି ନା ଧାନ ବା ବର୍ଷାରେ ସବୁ ନଷ୍ଟ ହେଇଗଲା ବର୍ଷା ହେଲାନି

ଥିଲା ଗୁଡ଼େ କୋବି କୋବିରେ ବି ପୋକ ଲାଗିଗଲା ସାରୁ ଲୋକ ନେବେନି କ'ଣ କହିଲୁ ଆଉ ଏମିତି ଲଗେଇଥିଲି ସବୁ ଆଳୁ ବାଇଗଣ କଖାରୁ ପୋଟଳ ଆଉ ଭାବୁଛି କାକୁଡ଼ି ଲଗେଇବି ବୋଲି ଆଉ ଚାରି ଏକର ଆଉ ହୁଁ ନାଇଁ ଫ ଫଳ କିଛି ଲଗେଇନଥିଲି ବୋଧେ ହଁ ହଉ ମୁଁ ତୁମ ଆଡ଼ିକି ରଜପର୍ବ ଆଡ଼ିକି ଗଲେ ତୁମ ଆଡ଼ିକି ଦେଖା ହବା ଆଉ

ହଉ ଭାଇ ରହିଲି ଜୟ ଜଗନ୍ନାଥ